ହଁ କ'ଣ କହୁଛନ୍ତି

ଅରୁଆ ଚାଉଳ ଅଛି ଗୋଟେ ବତିଶ ଟଙ୍କା ଗୋଟେ ଅଛି ଚାଳିଶ ଅଛି ବତିଶ ଟଙ୍କା ରେଟ୍ରେ ଗୋଟିଏ ଆଉ ସ୍ପେସାଲ୍ଟା ଚାଳିଶ ଟଙ୍କା ଏକ ନମ୍ବର୍ଟା ହେଲା ପଞ୍ଚାବନ ଚାଉଳ ହଁ ସ୍ପେଶାଲ୍ଟା ଚାଳିଶ ଟଙ୍କା ପାଞ୍ଚ ଟଙ୍କାରେ ଆଜ୍ଞା ବଢି ଯାଉଛି ମାନେ ସେମାନଙ୍କର ସରକାରଙ୍କର ଯାହା ଆସିବ ଅର୍ଡ଼ର୍ ଆସିବ ବର୍ତ୍ତମାନ ଚାଉଳ ରେଟ୍ ଥିଲା କେତେ ଚାଉଳ ରେଟ୍ ଥିଲା ବତିଶ ଟଙ୍କାରେ ନେଇଥିଲେ ପୂର୍ବରୁ ବତିଶ ଟଙ୍କା ଥିଲା ତା'ପରେ ଆପଣ ନେଇଥିଲେ ଚାଳିଶ ଟଙ୍କାରେ ଆପଣ ଚାଳିଶ ଟଙ୍କାରେ ନେଇଥିଲେ ନାହିଁ ବର୍ତ୍ତମାନ ଚାଳିଶ ଟଙ୍କା ହୋଇଗଲାଣି ଦୁଇ ଟଙ୍କା ତିନି ଟଙ୍କା ଲେଖା ମାସକୁ ସରକାର ଯାହା ବଢ଼ାଉଛି ଆମେ ତାହା ବଢ଼ାଇବୁ ତେଣୁ ଆଉ ଯେତିକି ରେଟ୍ ଆମେ ତ କାଟି ପରିବୁନି ନା ଆମର ଉପରକୁ ଅଛି ଫେରେ ଦୂରଦର୍ଶନରେ ଯାହା କହୁଛି ତା ଭିତରେ ଯାହା ଆସିବ ଆମେ ସେତିକି ପାଇଁ ପୁଣି ସେତିକି ନେବୁ ଆମକୁ ପୁଣି ଦୁଇ ଟଙ୍କା ରେଟ୍ରେ ଅଠତିରିଶ ଟଙ୍କା ପଡ଼ିଲେ ଆମେ ଚାଳିଶ ଟଙ୍କାରେ ବିକିବୁନି ନା ନାହିଁ ନାହିଁ ନାହିଁ ଗୋଡ଼ି ଫୋଡ଼ି ଆମେ ମିଶେଇବୁ କାହିଁକି ଗୋଡ଼ି ଫୋଡି ଆମେ ଚାଉଳରେ ଦେଇକି ଆମେ ସେମିତି କରିପାରିବୁ ନା ଆମେ ନାଁ ବଦନାମ କରିବୁନି କିନ୍ତୁ ରେଟ୍ ଅନୁସାରରେ ମିଳି ପାରିବନି ରେଟ୍ ଉପରେ ଦୁଇ ଟଙ୍କା ଦେଇପାରିବୁ ପଛେ ଅଧିକା କିନ୍ତୁ ଗୋଡ଼ି ଫୋଡ଼ି ଆମେ ପୁରା ଚାଲେଞ୍ଜ ପୁରା ସେଥିପାଇଁ ଆଉ କହି ପାରିବୁନି ଆଉ ଅରୁଆ ଚାଉଳ ଉପରେ ସେ ହିସାବରେ ଚାଳିଶ ଟଙ୍କା ଯେତେ ପିଛା ଗ୍ରାମ ପଇଁଚାଳିଶ ଟଙ୍କା ପଡ଼ିବ ଭଲଟା ନେବେ କିଛି ଅସୁବିଧା ନାହିଁ ପାଇଁଚଳିଶ ଟଙ୍କା ରଟ୍ରେ ନିଅନ୍ତୁ ଚାଳିଶ ପିଛା ଅସିବ ଆହୁରି ନମ୍ବର୍ ଏକ ନମ୍ବର୍ ରେଟ୍ରେ ଆସିବ ପଇଁଚାଳିଶ ଟଙ୍କା ଶୁଣନ୍ତୁ ପଇଁତିରିଶ ଟଙ୍କା ଚାଳିଶ ଟଙ୍କା ଆଜିକାଲି ରେଟ୍ରେ ସବୁ ତ ସରକାର ଦୁନିଆ ରେଟ୍ ସବୁ ପନିପରିବାଠାରୁ ଆରମ୍ଭ କରିକି ପ୍ରତ୍ୟକ ଜିନିଷ ବଢ଼ିଲାଣି ଚାଉଳ ରେଟ୍ଟା ମୁଖ୍ୟ ଜିନିଷ ଚାଉଳ ଅଛି ନା ସରକାର ବୁଝିବନି ସେ ଉଷୁନା ଚାଉଳଟା ସେ ଖାଇ ଦେଉଛନ୍ତି ଆପଣ ଦୁଇ ଟଙ୍କାରେ ତିନି ଟଙ୍କାରେ ଖାଇ ଦେଉଛନ୍ତି କିନ୍ତୁ ଅରୁଆ ଚାଉଳଟା ତ ସେମିତି କିଛି ମିଳିପାରିବନି ନା ହ୍ୟାଲୋ ନାଇଁ ପଇଁଚାଳିଶ ଟଙ୍କାର ସୁପର୍ ଖାଇଲେ ଭାରି ବଢ଼ିଆ ଲାଗିବ ସେଇଥିପାଇଁ ଚାଳିଶ ଟଙ୍କା ପଇଁଚାଳିଶ ଟଙ୍କାରେ ପୂରା ଯୋଉ ମାର୍କେଟ୍ ଚାହୁଁଛି ନା ସେଟା ଯେଉଁଟା ମାର୍କେଟ୍ ଚାହୁଁଛି ମାର୍କେଟ୍ ନେଉଛି ସେଇଟା ପାଇଁ ଆମେ ଦୁଇ ଟଙ୍କା ଅଧିକା ଦେଲେ ବରଂ କିଛି ଖରାପ ହେବନି ଆଜ୍ଞା ସେଇଥିପାଇଁ କିଛି ଦୁଃଖ କରିବା ଦରକାର ନାହିଁ ନାହିଁ ଆଜ୍ଞା ସରକାର ଦେଉନି ଆମକୁ ଯେତିକି ରେଟ୍ ପୋଷେଇବ ଆମେ ଟଙ୍କା ଦୁଇ ଟଙ୍କାର ନହେଲେ ବସିବୁ କାହିଁକି ଟଙ୍କେ ଦି ଟଙ୍କା ରେଟ୍ରେ ଯଦି ଆମେ ଯେତିକି ପାଇବା କଥା ସେତିକି ପାଇବୁ ଆଉ ଦୁଇ ଟଙ୍କା ରେଟ୍ରେ ଯଦି ଆମେ ନ ପାଇବୁ ଘରୁ ତା'ହେଲେ ଆମେ ହାଟରେ ବସିବୁ କାହିଁକି ମାନେ ଲକ୍ଷ ଲକ୍ଷ ଟଙ୍କାର ଜିନିଷ ଧରିକି ବସିବୁ ତା'ପରେ ଆମର ଜିନିଷ ପତ୍ର ଡାଲି ଚାଉଳ ରେଟ୍ ଅଛି ସେହି ସବୁ ଜିନିଷ ଅଛି ସେସବୁ ଜିନିଷରେ ଆମେ ପୁଣି ତ ଟଙ୍କା ପାଇବୁ କେଉଁଠି ପାଇବୁ ଆଠଣା କେଉଁଠି ଟଙ୍କାଟେ ପାଇବୁ କେଉଠି ଦୁଇ ଟଙ୍କା ପାଇବୁ ଆଉ ସେମିତି ହେଲେ ସିନା ହେବ ଆଉ କେମିତି ହେବ ତ ସେଥିପାଇଁ ନାହିଁ ନାହିଁ ନାହିଁ ସେମିତି କିଛି ନାହିଁ ଟଙ୍କେ ଦୁଇ ଟଙ୍କା ଭିତରେ ଯାହା ରେଟ୍ ହେବ ସେଥିପାଇଁ ଆମେ କୌଣସି ମୂଲ୍ୟ କାଟି ପାରିବୁନି ଆମକୁ ବେଶି ପୋଷେଇଲା ଭଳି ସିନା ସେମିତି ଚଳିବ ଆଉ ନ ପୋଷେଇଲେ ଆମେ ଦୁଇ ଟଙ୍କା ପାଇଁ ବସିବୁ କାହିଁକି ଆଉ ଏବେ ତ ମୂଲ୍ୟ ଉଠିବନି ହଉ ପଇଁଚାଲିଶ ଟଙ୍କା ନିଅନ୍ତୁ କିନ୍ତୁ ସୁପର୍ ହେବ ଖାଇଦେଲେ ଭାରି ବଢ଼ିଆ ଲାଗିବ ହେଲା ଆପଣ ନିଅନ୍ତୁ ପଇଁଚାଳିଶ ଟଙ୍କା ରେଟ୍ରେ ନବେ ଟଙ୍କା କିଛି ଅସୁବିଧା ନାହିଁ ଆପଣ କିଛି ଅସୁବିଧା ହେବନି ହେଲା